ବିଶେଷ କରି ନଡ଼ିଆ ଗଛ ବଞ୍ଚେଇବା ଭାରି କଷ୍ଟ କର ବ୍ୟାପାର କାହିଁକିନା ନଡ଼ିଆ ଗଛକୁ ପ୍ରଥମେ ତାର ଗାତ ଖୋଳିବା ପାଇଁ ପଡ଼ିବ ମିନିମମ୍ ଚାରି ଫୁଟ୍ ଚାରି ଫୁଟ୍ ଗାତ ଖୋଳିକି ସେଥିରେ କୀଟନାଶକ ଔଷଧ ଦେଇ ଖତ ସାର ଲୁଣ ପାଣି ବିଭିନ୍ନ ପ୍ରକାର ଦେଲାପରେ ଯାଇ ନଡ଼ିଆ ଗଛକୁ ବହୁତ ଟ୍ରିଟ୍ମେଣ୍ଟରେ ବଢ଼ାଯାଏ ଥରେ ବଞ୍ଚିଗଲେ ହବ କିନ୍ତୁ ଗ୍ରୀଷ୍ମ ଦିନେ ବିଶେଷତଃ କିମ୍ବା ଶୀତ ଦିନେ ଗଛର ଯତ୍ନ କେମିତି ନବା ଦରକାର ସେଇ ବାବଦକୁ ଆମକୁ ଯାହା ବି ଜଣା ଅଛି ଯେ ଖରା ଦିନେ ଆମେ ଗଛକୁ ବଞ୍ଚାଇବାକୁ ହେଲେ ନିୟମିତ ଭାବରେ ତାକୁ ସକାଳେ ସନ୍ଧ୍ୟା ପାଣି ଦେବା ପାଇଁ ପଡ଼ିବ କୀଟନାଶକ ଔଷଧ ପଡ଼ିବା ପାଇଁ ପଡ଼ିବ ଔଷଧ ଛିଞ୍ଚିବା ପାଇଁ ପଡ଼ିବ ଖତ ଦେଇ ତେ ଦେବା ପାଇଁ ପଡ଼ିବ ତ ଦରକାର ପଡ଼ିଲେ ତା ଚାରି ପଖେ ମାଟି ଦେଇକି ତାକୁ କୋଡ଼ା କୋଡ଼ି ସିଷ୍ଟମ୍ ବି କରାଯାଏ ପାରେ ତେଣୁ ଗଛର ଏଇ ଭଳିଆ ଭାବରେ ଯତ୍ନ ନେଇ ଆମେ ତାକୁ ବଞ୍ଚେଇ ପାରୁ ଖରା ଦିନେ ବିଶେଷତ ମାଟି ଶୁଷ୍କ ହେଇଯାଇଥାଏ ତେଣୁ ପାଣିର ଅଭାବ ଯଦି ପାଣି ଠିକ ଟାଇମ୍ରେ ନ ଦେଲେ ତେବେ ଖରା ଦିନେ ବା ଗ୍ରୀଷ୍ମ ଦିନେ ଆମେ ଗଛକୁ ବଞ୍ଚାଇବା ଭାରି କଷ୍ଟ ହେଇଯିବ ଶୀତ ଦିନେ ଶୀତ ଦିନେ ଯଦି ସେ ଗଛ ଖରା ନପାଇଲା ସେ କେଉଁଠି ଗଛ ଅନାବନା ଗଛରେ ଆବୋରିକି ରହିକି ସିଏ ଖରା ଯଦି ନପାଇବ ତେବେ ଗଛ ବଢ଼ିବ ନାହିଁ ତେଣୁ ସେ ସବୁ ଅନାବନା ଗଛକୁ କାଟିକି ପରିଷ୍କାର କରି ତା ମୂଳରେ ମାନେ ମାଟି ଇଏ କରିକି ତାକୁ ଖୋଳିକି ଖତ ଫତ ଦେଇକି ଲଗା ହୁଏ ଦେଲେ ଯାଇ ଗଛର ଉନ୍ନତି ହୁଏ ବା ଗଛ ସୁଦୃଢ଼ ହୁଏ ଯାହା ଫଳରେ ଆମକୁ ଭଲ ଭାବରେ ତାକୁ ଟ୍ରିଟ୍ମେଣ୍ଟ କଲେ ଆମକୁ ଅଧିକା ଫଳ ପ୍ରଦାନ କରିଥାଏ